ଆଜିକାଲି ବଲିଉଡ଼ ଟଲିଉଡ଼ର ଫ୍ୟାସନ୍ ଟ୍ରେଣ୍ଡସ୍କୁ ନେଇ ସବୁଠି ପସନ୍ଦ କରୁଛନ୍ତି ଏହା ଫଳରେ ଭାରତର ଫ୍ୟାସନ୍ ଟ୍ରେଣ୍ଡ ପ୍ରଭାବିତ ହେଉଛି ଏବଂ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ରର କେତୋଟି ଚରିତ୍ରକୁ ନେଇ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି ତାଙ୍କର ଫ୍ୟାସନ୍ ସେନ୍ସକୁ ସେମାନଙ୍କର ପୋଷାକକୁ ଏବଂ ସେମାନେ ବି ନିଜ ଜୀବନରେ ସେସବୁକୁ ପ୍ରୟୋଗ କରୁଛନ୍ତି ଏବଂ ସେହିପରି ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମୋତେ ଏ ମୋତେ କିନ୍ତୁ ଏସବୁ ଭଲ ଲାଗେନି ମୋତେ ସିନେମା ଏବଂ ସିରିଏଲ୍ ଏସବୁ ଦେଖିବାକୁ ପସନ୍ଦ ନୁହଁ ସେଠାର ସେଇ ସେଠାର ଚର ଚରିତ୍ରକୁ ତାଙ୍କର ପୋଷାକକୁ ମୁଁ କେବେ ତିଆରି କରିବାକୁ ଚେଷ୍ଟା କରି ନାହିଁ